ଆମର୍ ବରଗଡ଼୍ ଜିଲ୍ଲାଥି ବେଶୀ କରି ଭକ୍ତିକାର୍ ଲୋକମାନେ ଅଛୁଁ ଆମର୍ ବରଗଡ଼୍ ଜିଲ୍ଲାନୁ ଦେଖ୍ବେ ବେଲେ ମହିଳା ଯେନ୍ତା ଭକ୍ତି କରୁଛନ୍ ପୁରୁଷମାନେ ବି ସେନ୍ତା ଭକ୍ତିକାର୍ ଅଛନ୍ ଯାହିଁ ଦେଖ୍ବେ ପୂର୍ବ ପୂର୍ବ ଯତ୍ନର ମନ୍ଦିର୍ମାନେ ଗଢ଼ିଛନ୍ ଯେନ୍ତାକି ଆମର୍ ସମ୍ବଲ୍ପୁରର୍ ବୁଢ଼ାରାଜା ମନ୍ଦିର୍ଟେ ପୂର୍ବକାଳର୍ ଦିନର୍ଟା ଏ ସେଥିର୍ କାହାଣୀ ବେଲେ ସରିଗଲା କଥା ସେ କାହାଣୀନ ଅଟ୍କି ଯିମି ଆରୁ ଆମର୍ ବର୍ଗଡ଼୍ନ ନରସିଂନାଥନ ମନ୍ଦିର୍ ବି ଅଛେ ସେଟା ବି ବହୁତ୍ ପୁରୁଣା କଥା ଏ ଦେଖ୍ବେ ବେଲେ ସେନ ବି ବହୁତ୍ ଭକ୍ତିକାର୍ମାନେ ଅଛନ୍ ସେ ଅନେକ୍ ଅନେକ୍ ଲୋକ୍ ଯୋଉଛନ୍ ସଧା ବେଲେ ଶ୍ରଦ୍ଧାଳୁମାନେ ଭିଡ଼୍ ତାଙ୍କର୍ ଚାଲିଛେନ ଆରୁ ସେଠାନେ ସେନ ଧର୍ବେ ବେଲେ ଆମର୍ କେଦାର୍ନାଥ୍ ଗୁଟେ ଅଛେ ଆଉ ଗୁଟେ ଆମ ଉମାଧୁମାନ ଗୋଟେ ବି ମନ୍ଦିର୍ଟେ ନିଜେ ବାଙ୍କ୍ଡ଼ି ମନ୍ଦିର୍ ବଲ୍ସୁଁ ସେନ ବି ଅଛି ଆମର୍ ସେନ ଆଉ ପପଙ୍ଗା ଭେଡ଼େନ୍ ଆଡ଼୍କେ ଅଛେ ପପଙ୍ଗା ପାହାଡ଼୍ ପର୍ବତ୍ ଅଛେ ସେନେ ବି ଗୁଟେ ମନ୍ଦିର୍ ଅଛେ ଏକା ସେମାନେ ବହୁତ୍ ସେନ୍କେ ଗଲେ ସବୁ ମନ କାମ୍ନାମାନେ ପୁରା ହଉଛେ ବି ସଧା ବେଲେ ଶ୍ରଦ୍ଧାଲୁମାନେ ସେନ୍କେ ଆଉଛନ୍ ଯାଉଛନ୍ ତାଙ୍କର୍ ଚର୍ଚ୍ଚାମାନେ ସବୁଆଡ଼େ ହଉଥିସି ଅନେକ୍ ଶ୍ରଦ୍ଧାଲୁମାନେ ସେନ୍କେ ଯୋଉଛନ୍ ଆଉଛନ୍ ଚର୍ଚ୍ଚମାନେ ଚାଲିଛେ ତାକର୍ ଯେନ୍ କଥାବାର୍ତ୍ତା ନେଇକେଁ ଯେନ୍ ସେ କଥାବାର୍ତ୍ତାମାନେ ପୂରଣ୍ ହଉଛେ ସେଥିର୍ଲାଗି ସବୁଆଡ଼େ ଆମର୍